ହଁ ଯିବା କେତେଟା ବେଳେ ଅଛି କି ଆଜି

ଆଉ ଟିକେଟ କେତେ କ'ଣ ପଡ଼ୁଛି ପାଞ୍ଚଶହ ଆଉ ଦେଖିବା ମୋର ଏ ସାଙ୍ଗମାନଙ୍କୁ ପଚାରିଦେବା ଏ ଅଂଶକୁ ପଚାରିବା ତୋର କେତେ ସାଙ୍ଗ ଅଛନ୍ତି ନା ପଚାରିବା ଆଉ କ'ଣ ଗାଡ଼ି ଫାଡ଼ି ଆଉ ଖାଇବା ପାଇଁ ତୁ ପଇସା ଦେବୁନା ମୁଁ ଦେବି କ'ଣ କହୁଛୁ କହ ହଉ ଆଉ ଗାଡ଼ି ନେଇକି ଆସେ ହୁଁ ହୁଁ ଆସେ

ହଁ ଆଉ ଶୁଣ ସେ ବୁଲିବାକୁ ଯେଉଁ ଯିବା ଆଉ ଆସିବା କେତେବେଳେ ମୁଁ କହିଲି ରାତିରେ ଯଦି ଦଶଟା ବାଜିବ ହଁ କ'ଣ କ'ଣ ଶୀଘ୍ର

ହଁ ମୁଁ କହିଲି ରାତି ଦଶଟା ବୁଲିବା ଟିକେ ଏମିତି ଆଉ ରାତିରେ ସେ ଥଣ୍ଡା ପାଗ ପଡ଼ିଛି ନା ଶୀତ ଦିନ ଅଛି ନାହିଁ ମୁଁ ଆସୁଛି ମୋର ତ ପେଟ୍ରୋଲ ଫୁଲ୍ ଅଛି ନା ହଉ କେତେ ଜଣ ନେବାକୁ ଠିକ୍ ଲାଗିବ

ଆଉ ଗୋଟେ ପାର୍ଟିବି ରଖିଦେବା ସେ ଭିତରେ ସମସ୍ତେ ସାଙ୍ଗମାନେ ମିଶିକି ପଇସା ଆଉ ସେ ହଲ୍ ଭିତରକୁ ଖାଇବା ପିଇବା ଛାଡ଼ୁଛନ୍ତି ନା ଛାଡ଼ୁନାହାନ୍ତି

ଆଉ ସାଙ୍ଗ ମାନଙ୍କର ବାଇକ୍ ଫାଇକ୍ ସେମାନେ ବୁଝିବେ ନା ଆମେ କ'ଣ ବୁଝାବୁଝି ମୁଁ କହିଲି ସାଙ୍ଗ ମାନଙ୍କର ବାଇକ୍ ଆସିବ ସେମାନେ ଆଣିବେ ନା ଆମେ କ'ଣ ବୁଝିବା ନହେଲେ ସମସ୍ତେ ମିଶିକି ଗୋଟେ କାର୍ ମଗାଇବା ଆଉ ଯିବା ଆଉ ପୁରା ମିଶିକି

ହଁ ଗୋଟେ ଅଛି ଯେ ସିଏ ଯିବ ନା ନାହିଁ ଠିକ୍ ନାହିଁ କିନ୍ତୁ ପଚାରି ଦେବି ତାକୁ ଆଉ ହଉ ହଲ୍ଟା ଛଅଟା ବେଳେ ଅଛି ନା ଆମେ ପାଞ୍ଚଟା ବେଳେ କଥାବାର୍ତ୍ତା ହେଇକି ବାହାରି ଯିବା ଆଉ ଛଅଟା ବେଳେ ହେଲେ ଫିଲ୍ମ ଫିଲ୍ମ ପଳାଇବ ହଁ ହଁ ହଁ ହଁ ଠିକ୍ କଥା ଆଉ

ହଁ ହଁ ହଁ ରଖୁଛି